ସରକାରୀ ଯୋଜନା ଗୁଡ଼ିକ ହେଲା ବିଜୁ ଯୁବ ଶକ୍ତିକରଣ ଯୋଜନା କୃଷି ଯୋଜନା କାଳିଆ ଯୋଜନା ବିଜୁ ପକ୍କା ଘର ଯୋଜନା ମିଶନ ଶକ୍ତି ଯୋଜନା ବିଜୁ ପକ୍କା ଘର ଯୋଜନାରେ ସରକାର ଦେଇଥାନ୍ତି କାହିଁକି ନା ଯେଉଁ ଲୋକମାନଙ୍କ ପାଖରେ ରହିବା ପାଇଁ ସୁବିଧା ନଥାଏ ସେ ନିଜ ହାତରୁ କିଛି ପଇସା ଭର୍ତ୍ତି କରି ଏବଂ ସରକାରଙ୍କ ତରଫରୁ ଯେତିକି ପଇସା ଆସିଥାଏ ସେଇ ପଇସାରେ ଘର ନିର୍ମାଣ କରିଥାଏ ସେମିତିକି ବିଜୁ ପକ୍କା ଘର ଯୋଜନାରେ ଲାଭ ମଧ୍ୟ ହୋଇଥାଏ ଠିକ୍ ସେହିପରି କାଳିଆ ଯୋଜନାରେ ମଧ୍ୟ ସୁବିଧା ଅଛି ଯାହା କି କାଳିଆ ଯୋଜନା ଦ୍ୱାରା ଲୋକମାନେ ବହୁତ ସୁବିଧା ସୁଯୋଗ ପାଇଥାନ୍ତି କାହିଁକି ନା କିଛି ଟଙ୍କା ଆସିଥାଏ ଯାହା ଫଳରେକି ଲୋକମାନେ ନିଜ ପରିବାର ପ୍ରତିପୋଷଣ କରିଥାନ୍ତି